ହ୍ୟାଲୋ ହଁ ତମେ କଲିକତା ଯାଉଛ ପା ଆଣିବ ବୋଲି କି ଷ୍ଟେସ୍ନାରୀ ହଁ ଆଉ ସବୁ ନା ରେଟ୍ କ'ଣ କ'ଣ ସବୁ ରେଟ୍ ସେଠି ତ କମ୍ ରେଟ୍ରେ ମିଳୁଥିବ ପାଣି ବାହାରିବ ଆଉ ଏଟା ଫିକ୍ସ ରେଟ୍ ଆଣିଲେ ଏଠ ହଁ ମୁଁ ଦୋକାନ ଦେଇଛି ମୁଁ ସେଇଥିପାଇଁ କହୁଛି ମୁଁ ତମର ମୋର ମିଶିକି ଯାଇକି ଆଣିବା ହାରି ଆଉ

ହୁଁ ହୁଁ ନାଇ ଏଠି ତ ଓଡ଼ିଶାରେ ଟିକେନାକ ବହୁତ ରେଟ୍ ମିଳୁଛି କଲିକତାରେ ହେଲେ ତ ହେଲେ କମ୍ ରେଟ୍ରେ ସବୁ ଡର୍ଜନ୍ ଅନୁସାରେ ହଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଯିବା ଦିନେ ଆଣିବା ଭାରି ଯାଇକି ଆଉ ହଁ ହଁ ହଁ ହୁଁ ହୁଁ ହଁ ସେଇଥିପାଇଁ ତ ଆମେ ଫୋନ୍ କରିଥିଲୁ କାଲି ସେଠି ତ ଏଠି ତ ଆମେ ହେଲେ ଓଡ଼ିଶାରେ ରେଟ୍ ହେଉଛି ସେଠି କଲିକତାରେ ହେଲେ କମ୍ ରେଟ୍ ଆଣିଲେ ବିକ୍ରି କରିବା ତମେ ହଁ ହଉ ନାଇଁ